ହଁ ମୁଁ ଜଣେ ଶିକ୍ଷକ ତ ମୁଁ ଆମ ଓଡ଼ିଆ ଭାଷାରୁ ଅଲଗା ଭାଷାରୁ ଓଡ଼ିଆ କରେ ଓଡ଼ିଆ ଭାଷାକୁ ଅଲଗା ଭାଷାରେ ଅନୁବାଦ କରିକିରି ଉଁ ପିଲାଙ୍କୁ ସବୁ ବୁଝାଏ ଆମ ସ୍କୁଲ୍ରେ ମୁସଲିମ୍ ପିଲାଗୁଡ଼ାକ ବହୁତ ଅଛନ୍ତି ସେମାନେ ଓଡ଼ିଆ ଏତେ ବୁଝନ୍ତିନି ଆଉ ହିନ୍ଦୀ କହିଲେ ସେମାନେ ବୁଝନ୍ତି ତାଙ୍କୁ ସବୁ ହିନ୍ଦୀ କରିକି ପଢ଼େଇବାକୁ ପଡ଼େ କିନ୍ତୁ ଆମେ ତ ଓଡ଼ିଆ ନା ଜନ୍ମରୁ ଆମ ଓଡ଼ିଆ ଭାଷା ଟିକିଏ ଆମକୁ ହିନ୍ଦୀଭାଷା କଷ୍ଟଲାଗେ କିନ୍ତୁ ତଥାପି ଯାହାହେଲେ ତ ପିଲାଙ୍କୁ ପଢ଼େଇବାକୁ ପଡ଼ିବନା କହିବାକୁ ପଡ଼ିବ ପିଲା ବୁଝିପାରନ୍ତିନି ଓଡ଼ିଆ ଏତେ କିନ୍ତୁ ଆମେ ତାକୁ ହିନ୍ଦୀ କରିକି ବୁଝେଇବାକୁ ପଡ଼େ ପିଲାଙ୍କୁ କରୁ ଅଲଗା ଆଉ ଭାଷାରୁ ଓଡ଼ିଆଭାଷା କିନ୍ତୁ ଆମ ଓଡ଼ିଆଭାଷା ତ ଆମେ ଓଡ଼ିଆ ତ ଆମ ଓଡ଼ିଆଭାଷା ଆମକୁ ଓ ସୁବିଧା ଅଲଗା ଭାଷା ଟିକିଏ ଇଏ ହୁଏ ଆଉ ଆମର ଅଭିଜ୍ଞତା ଯାହାହେଲେ ଓଡ଼ିଆ ଭାଷାର ଅଧିକା ହିନ୍ଦୀ ଭାଷାଟାକୁ ଇଏ କରିକିରି ଓଡ଼ିଆ କରିକି ପିଲାଙ୍କୁ ପଢ଼େଇବାକୁ ପଡ଼େ ଆଉ ଦେଖିକରି ପିଲାଙ୍କୁ ଇଏ କରିକି ପଢ଼େଇବାକୁ ପଡ଼େ